ହେଲୋ ଆଜ୍ଞା

ଆଜ୍ଞା

ଆଜ୍ଞା କୁହନ୍ତୁ

ଆଜ୍ଞା କହୁ ନାହାନ୍ତି କ'ଣ ଜିନିଷ ଦରକାର

ଆଜ୍ଞା କୁହନ୍ତୁ ଆପଣ କୁହନ୍ତୁ ଆପଣ ଆପଣ କୁହନ୍ତୁ ଆପଣଙ୍କର କ'ଣ ଦରକାର ମୁଁ ସେଇ ଅନୁସାରେ ରେଟ୍ କହିବି ଆଉ ନା କେତେ ପିସ୍ ଦରକାର ହଁ ହଁ

ଏ ପିଲାଙ୍କୁ ପଠାନ୍ତୁ ଆପଣ ଆଉ ପିଲା ଦେଖିକି ଜିନିଷ ନେଇ ଯିବେ ମୁଁ ସେଇ ଅନୁସାରେ ରେଟ୍ କରିଦେବି ଆଉ କହୁ ନାହାନ୍ତି ଆପଣଙ୍କର କୋଉ ଜିନିଷ ଦରକାର ଆଜ୍ଞା ଆଜ୍ଞା ସବୁ ଜିନିଷ ରହୁଛି

ଏଇ ଶହେ ଖଣ୍ଡେ ପଡ଼ିବ ହଁ ସେଇ ଅତି କମ୍ରେ ଅଶୀ ଟଙ୍କା କଲେ ହେବ ଚଳିବ ତ ଆଜ୍ଞା ଆଜ୍ଞା ଆଜ୍ଞା ହୁଁ ଆଜ୍ଞା ଆଜ୍ଞା ନାହିଁ ମୋ ପାଖରେ ଅଛି ଯଦି କଁ ଯଦି କହୁଛନ୍ତି ଆପଣ ନ ଥିବ ଯଦି ମୁଁ ମଗେଇ ଦେବି ଆଉ ଆପଣଙ୍କ ପାଇଁ

ହଁ ହଁ ଗ୍ଲୋବସ୍ ଅଛି ଗ୍ଲୋବସ୍ ଅଛି ଆପଣ କହୁ ନାହାନ୍ତି କେତେ ପିସ୍ ନେବେ ମୁଁ ସେଇ ଅନୁସାରେ ପାର୍ସଲ କରିଦେବି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ରଖୁଛି ରହୁଛି